ଦଶ ରୁ ଦଶ ହଜାର ଭିତରେ ସଂଖ୍ୟା ହେଲା ଶହେ ଦଶ ଶହେ ପଞ୍ଚଷଠି ତିନି ଶହ ପଇଁତିରିଶ ଦୁଇ ଶହ ଦଶ ଦୁଇ ହଜାର କୋଡ଼ିଏ